ଆମ ଗାଁର ଅଲଗା ପିଲାମାନେ ବି ଅଛନ୍ତି ଚିତ୍ରାଙ୍କନକୁ ବହୁତ ପସନ୍ଦ କରନ୍ତି ତା ମଧ୍ୟରୁ ଜଗନ୍ନାଥ ବା ଶିବ ବା ଭେରାଇଟ୍ ପ୍ରକାର ଚିତ୍ର ପିଲାମାନେ ଅଙ୍କନ କରନ୍ତି ଏବଂ ସବୁ ବାହାର ଜାଗାକୁ ବି ଅଲଗା ଚିତ୍ରାଙ୍କନ କରିକି ପଠାଇ ଦିଅନ୍ତି ତା ଭିତରେ ବି କିଏ ବିଞ୍ଚଣା କାଟିଦିଏ କିଏ ପ୍ରଜାପତିଟିଏ କାଟିଦିଏ କିଏ ବି ମାଆ ମାଆ ଆଉ ପିଲାର ଚିତ୍ରକାଟି ୟୁଟ୍ୟୁବରେ ପଠାଇ ଦିଏ